ମାଲକାନଗିରି ଜିଲ୍ଲାରେ ଚାଷ ମେନ୍ ହେଉଛି ଧାନ ଚିନାବାଦାମ ଟମାଟୋ ପନିପରିବା ବାଇଗଣ ତାପରେ କଲରା ଏହିସବୁ ହଳଦୀ ଚିନାବାଦାମ ଏହିସବୁ ଆମର ଚାଷର ଅର୍ଥନୀତିର ଭଲ ପଇସା ଆମେ ପାଉ ବେଶି ହେଉଛି ଧାନରେ ଧାନ ପ୍ରାୟ ଆମର ମାଲକେ ସେ ସମସ୍ତେ ମାନେ ଚାଷ କରନ୍ତି ଆଖୁ ଆଖୁ କିଛି କିଛି ଲୋକ କରନ୍ତି ପନିପରିବା ପ୍ରାୟ ସବୁ ଜଳସେଚନ କରିକି ସେ ଇଏ କରନ୍ତି ଚିନାବାଦାମ ମଧ୍ୟ ବହୁତ କରେ ସବୁ ପନିପରିବା ବାଇଗଣ ତାପରେ ଟମାଟୋ କଲରା ମକା ତାପରେ ହଳଦୀ ଏସବୁ ଇଏ କରି ବହୁତ ଅର୍ଥ ଆମର ମାଲକାନଗିରି ଜିଲ୍ଲାର ଚାଷୀମାନେ ପାଆନ୍ତି ଏମାନଙ୍କର ମେନ୍ ଅଛି ଧାନ ଧାନରୁ ବହୁତ ପଇସା ମାନେ ଆମେ ପାଇପାରୁ ବା ଅର୍ଥନୀତି ଆମର ଭଲ ହୁଏ ସେ ରୋଷେଇରେ କିପରି ବ୍ୟବହାର ରୋଷେଇ ଆମର ଯେଉଁ ବାଇଗଣ ଟମାଟୋ ତାପରେ ଝୁଡ଼ୁଙ୍ଗ ଏହିସବୁ ଆମେ ରୋଷେଇ କରି ଖାଉ